ପଶୁପାଳନ ପାଇଁ ଏବଂ ସ୍ଥାୟୀକୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଆମ କାର୍ଯ୍ୟ ମଧ୍ୟରୁ କିଛି ସମୟ ଆମେ ବାହାର କରିକି ଦବାକୁ ପଡ଼ିବ ଯେପରି ଆମେ ତାର ନିରାପତ୍ତା ଏବଂ ତାର ଯତ୍ନ ନେଇପାରିବା ଆମେ ଏହାଦ୍ଵାରା ଆମ ନିଜ ପରିବେଶକୁ ସନ୍ତୁଳିତ ରଖିପାରିବା ଆମ ପରିବେଶରେ ଯେଉଁ ଆମ ପଡ଼ିଶାରେ ଯେତିକି ଲୋକ ଅଛନ୍ତି ସେମାନଙ୍କ ପାଇଁ ମାଂସ କ୍ଷୀର ଏବଂ ଅନ୍ୟ ପଶୁ ଜାତୀୟ ଦ୍ରବ୍ୟ ଯେପରି ଗାଈ ଗୋବର ଗୁଡ଼ିକ ଆମେ ଯୋଗାଇ ଦେଇପାରିବା ଏଇ ଅଞ୍ଚଳରେ ପ୍ରାୟ ଆମ ଅଞ୍ଚଳରେ ପ୍ରାୟ ଲୋକ ଗାଈ ଏବଂ କୁକୁଡ଼ା ଚାଷରେ ବହୁତ ଲିପ୍ତ ଅଟନ୍ତି ଯେପରି ଗାଈର କ୍ଷୀର ଏବଂ ତା ଗୋବରକୁ ବେପାର କରନ୍ତି ଏବଂ ଆଉ କିଛିଲୋକ କୁକୁଡ଼ାକୁ ନେଇକି ଫାର୍ମରେ ବିକନ୍ତି ଏବଂ କିଛି ଦୋକାନରେ ବିକନ୍ତି ଯଦିବା ସେମାନଙ୍କର ଅଣ୍ଡା ଏବଂ ମାଂସର ପଇସା ସେମାନେ ସେଇଥିରୁ ଇନକମ କରନ୍ତି